ହ୍ୟାଲୋ

ନା ନା ମୋ କ୍ଷୀର ତ ସବୁବେଳେ ଭଲ କ୍ଷୀର ହିଁ କହୁଛି ଲୋକମାନେ ମୋଠୁ ଲୋକମାନେ ମୋଠୁ ଦଶ ବର୍ଷ ପନ୍ଦର ବର୍ଷ ହେଲାଣି କ୍ଷୀର ନେଉଛନ୍ତି ବ୍ୟବହାର କରୁଛନ୍ତି କାହାର କିଛି ଅସୁବିଧା ହେଉନି ହଁ ମୁଁ ଭଲ ପଇସା ନେଉଛି ଭଲ କ୍ଷୀର ମଧ୍ୟ ଦେଉଛି ଆପଣଙ୍କ ପିଲାକୁ କ'ଣ ଅନ୍ୟ କ'ଣ ଖାଇବାକୁ ଦେଇଥିବେ କ୍ଷୀର ଦେଇଥିବେ ତାପରେ ସେ ତାର କିଛି ଅସୁବିଧା ହୋଇଥିବ ଦେଖ ଅ କ'ଣ ତାର ଦେହ କିଛି ଅସୁବିଧା ଥିବ ନହେଲେ ସେଥିପାଇଁ ସେହିଆ ହଉଥିବ ନହେଲେ କ୍ଷୀର ତ ଆମର ଭ ଭଲ କ୍ଷୀର ଦେଉଛୁ ନାଇଁ ନାଇଁ ମୁଁ ତ ଭଲ କ୍ଷୀର ଦିଏ ମୋ ଠାରୁ ତ ସମସ୍ତେ ତ ଲେ ନେଉଛନ୍ତି ଏହି ଏରିଆ ର ଯେତିକି ଲୋକ ଅଛନ୍ତି ମୋ ଠାରୁ ହିଁ ଭଲ କ୍ଷୀର ନେଉଛନ୍ତି ଆପଣ ଅନ୍ୟ କେଉଁ ଦୋକାନରୁ କିଣିଛନ୍ତି କି

ନା ମୁଁ ଭଲ ଜିନିଷ ଦେଉଛି ଆଉ ଭଲ ପଇସା ବି ନେଉଛି ଏମତି ଖରାପ ଜିନିଷ ମୁଁ କିଛି ମିଶା ମିଶି କରିନି ସେ କ୍ଷୀର ରେ ବି ଯଦି ଏମିତି ହୁଅନ୍ତା ଶୁଣନ୍ତୁ ଯଦି ଏମିତି ହୁଅନ୍ତା ମୋ ଦୋକାନ ଠୁ କେହି କିଣନ୍ତେନି କ୍ଷୀର ଆପଣ ଅନ୍ୟ କେଉଁ ଦୋକାନ ରୁ ଆଣିଛନ୍ତି କି ସେ ଆପଣଙ୍କ ପିଲାକୁ ପଠାଇ ଦେଇକି ଅନ୍ୟ କେଉଁ ଦୋକାନ ରୁ କିଣି ଆଣିଛି ନା ନା ମୁଁ ତ ଭଲ କ୍ଷୀର ହିଁ ଦେଉଛି ଲୋକମାନଙ୍କୁ ଏ ଏରିଆର ଲୋକମାନେ ସମସ୍ତେ ଭଲ କ୍ଷୀର ହିଁ ନେଉଛନ୍ତି ମୋ ଠାରୁ କିଛିତ କମ୍ପଲେନ ଆସୁନି ତମେତ ଏହିଟା ପ୍ରଥମ ଥର ହିଁ କମ୍ପଲେନ ଦେଉଛ ମୋତେ ନାଁ ଆଗରୁ ତ କିଛି ଅସୁବିଧା ହେଉ ନଥିଲା ଏବେ କ'ଣ ଅସୁବିଧା ହେଲା ଆଗରୁ ତ କିଛି କମ୍ପଲେନ ବି ଆସୁନଥିଲା ସମସ୍ତେ ଲୋକ ନେଉଛନ୍ତି ନା ନା ମୁଁ ବାସି କ୍ଷୀର ଦିଏନି ଭଲ କ୍ଷୀର ହିଁ ଦିଏ ମୋ ପାଖକୁ ତ ସମସ୍ତେ ଲୋକ ଆସୁଛନ୍ତି ଆଉ ଭଲ କ୍ଷୀର ହିଁ ମୁଁ ଦେଉଛି ଲୋକ ମାନଙ୍କୁ ଆପଣ ପିଲାକୁ ଆଉ କ'ଣ ଖିଅ ଖାଇବାକୁ ଦେଇଛନ୍ତି କି ସେଥିପାଇଁ ସେ ଝାଡ଼ା ହଉଛୁ ନହେଲେ ଆମର ତ ଭଲ କ୍ଷୀର ହିଁ ଦେଉଛୁ ନାଇଁ ନାଇଁ ନାଇଁ ମୁଁ ଭଲ କ୍ଷୀର ହିଁ ଦେଉଛି ହଉ ଠିକ୍ ଅଛି ତାହେଲେ ସେ ପିଲା କ'ଣ କ୍ଷୀର ପିଇବ ନିଜେ ପିଅ ଦେଖିବନି ଯଦି ଗ୍ୟାଷ୍ଟିକ ନ ହେଲା ଆମେ ଭଲ ପଇସା ନେଉଛୁ ଭଲ କ୍ଷୀର ଦେଉଛୁ ଆପଣ ସେ କ୍ଷୀର ଧରିକି ଆସନ୍ତୁ ଦେଖିବ କ'ଣ ହୋଇଛି ତତଲା କ୍ଷୀର ଖାଇକି ନା ଝାଡ଼ା ହୋଇଯିବ ନା ଛୁଆ କୁ ତମେ ତତଲା କ୍ଷୀର ଦେବ ହଁ ଠିକ୍ ସିଝାଇକି ଦେଇନଥିବ ସେଥିପାଇଁ ସେ ଝାଡ଼ା ହୋଇଥିବ ହଁ ଗରମ କରିକି ଦେଲେ ଗରମ କରିକି ଦେଲେ କିନ୍ତୁ ଛୋଟ ପିଲାଟା ଖାଇ ପାରିବ କି ତମର ଆଉ ଭଲସେ ସିଝା ହେଇ ନ ଯାଇଥିବ ସେଥିପାଇଁ ସେ ଝାଡ଼ା ହେଉଛି ହଉ ଠିକ୍ ଅଛି ତମେ ବଳି ଯାଇଥିବା କ୍ଷୀର କୁ ଧରିକି ଆସ ଦେଖିବା କ'ଣ ହେଉଛି